ଆରାମଦାୟକ ଛୁଟି ହେଉଛି ମେ' ମାସ ମେ' ମାସରେ ମୁଁ ଆମର ଛୁଟି ହୁଏ ଛୁଟିରେ ଆମେ ଘରରୁ ଆରମ୍ଭ କରି କିଛି କାମ ନଥାଏ ଘରେ ଶୁଆବସା କରୁ ଓ ଅନ୍ୟ ବାହାରକୁ ବୁଲିବାକୁ ଯାଉ କିଛି ବୁଲିବାକୁ ଯାଇକି ଏଇଟା ହେଉଛି ପୁର୍ନଜୀବିତ ଆମକୁ ଛୁଟିଟା ଲାଗେ